କେଉଁଝର ଜିଲ୍ଲାରେ ବିଭିନ୍ନ ପ୍ରକାରର କଳାକାର ଲୋକ ଅଛନ୍ତି କିଏ ଶାମୁକା ବେପାର କରୁଛି କିଏ ଯେଉଁ ମାଛ ଚାଷ କରୁଛି କିଏ ଝୋଟ ବି ବନଉଛନ୍ତି ତାପରେ କାର୍ପେଟ ବି କରୁ ବନଉଛନ୍ତି ଆଉ କାଗଜ ବି କରିକି ବିକି ବେପାର କରୁଛନ୍ତି କି ଜରି କାମ କରିକି ବେପାର କରୁଛନ୍ତି ଆଉ ମାଛରେ ବି ବହୁତ ମାନେ ଗଡ଼ିଆରେ ପକେଇକି ଯେଉଁ ଚାଷ କରୁଛନ୍ତି ଆଉ ତାପରେ ତାଙ୍କର ହେଟା ମାନେ ପିଢ଼ି ପରେ ପିଢ଼ି ସେ କାମ କରି ଚାଲୁଛନ୍ତି ଆଉ ତାଙ୍କେ କରୁଛନ୍ତି